ଆମେ ଭାଇ ଭଉଣୀ ମିଶିକି ପାଞ୍ଚ ଚାରି ଭଉଣୀ ଭାଇ ଗୋଟିଏ ଆମ ପରିବାର ଭିତରେ ବାପା ବୋଉ ଆମେ ପାଞ୍ଚ ଭାଇ ଭଉଣୀ ରହୁ କିନ୍ତୁ ଆମ ଭାଇ ଭଉଣୀ ପାଞ୍ଚ ଜଣଙ୍କ ଭିତରେ ପ୍ରକୃତି ପାଞ୍ଚ ପ୍ରକାରର କେହି ଜଣେ ଯଦି ବେଶୀ ରାଗି ଅଛି କେହି ଶାନ୍ତ ଅଛି ସ ଭାଇ ଭୋଉଣୀଙ୍କ ଭିତରୁ ମୁଁ ଟିକିଏ ସମସ୍ତଙ୍କ ରାଗେ କିନ୍ତୁ ଏତେ ରାଗି ପାରେନାହିଁ କାରଣ ସେମାନେ ମୁଁ ଭାବେ ଯେ ସେମାନେ ମୋଠାରୁ ସାନ ଯଦି ସେମାନେ କିଛି ଭୁଲ କରିଲେ ତ ବଡ଼ ହିସାବରେ ମୋର ସେମାନଙ୍କୁ ସେ ଭୁଲଟାକୁ ସେମାନଙ୍କର ସମ୍ଭାଳି ନେବା ଦରକାର ଏମିତିକି ସି ଗୁରୁତ୍ୱର କିଛି ଭୁଲ କରିଲେ ସେମାନଙ୍କୁ ସେତବେଳେ ଶାସନ କରେ କି ବତାଏ କି ଏଇଟା କରିବା ଠିକ ନୁହେଁ କି ସେଇଟା କରିବା ଠିକ୍ ଏହିପ୍ରକାର ଶିକ୍ଷା ଦିଏ କିନ୍ତୁ ମୋର ସବୁଠାରୁ ଆମର ସମସ୍ତଙ୍କର ଗେହ୍ଲା ହେଉଛି ଭାଇଟେ ସମସ୍ତଙ୍କଠାରୁ ସାନ ତାକୁ ସମସ୍ତେ ଗେହ୍ଲା କରୁ ତାକୁ ବହୁତ ଭଲପାଉ କିନ୍ତୁ ସିଏ ବେଳେବେଳେ ଆମକୁ ବଡ଼ାଏ କିନ୍ତୁ ଆମେ ତାକୁ ବାଡ଼େଇ ପାରୁନା ବାପା ବୋଉ ସବୁବେଳେ ତାକୁ ବିରକ୍ତ ହୁଅନ୍ତି ସେମାନେ ବଡ଼ ଭାଇ ଭୋ ତୋ ଭଉଣୀ ସେମାନଙ୍କ ଉପରେ ହାତ ଉଠଉଛୁ ଇଏ କରୁଛୁ କିନ୍ତୁ ସିଏ ବୁଝିପାରେନି କାହିଁକିନା ସିଏ ସେତିକି ବେଳେ ତା'ର ସେତିକି ବୁଦ୍ଧି ନଥିଲା ଆମେ ଭଉଣୀ ଚାରିଜଣ ବାହାହେଇଛୁ ଭାଇଟି ବି ବାହା ହେଇଛି ତା' ସଂସାର ଏବେ କରିଲା ତେଣୁ ସିଏ ଏତେ ସେତେବେଳେ ଯାହା ଥିଲା ଏବେ ସେଇୟା ନୁହଁ ବହୁତ ବଦଳି ଯାଇଛି ଭଉଣୀମାନେ ବି ବହୁତ ବଦଳି ଗଲେଣି କାହିଁକିନା ନିଜ ସଂସାର ସେମାନଙ୍କୁ ଦେଖିବାକୁ ପଡ଼ିଲା ତା'ପରେ ଆମେ ସିନା ସେତେବେଳେ ଛୁଆ ଥିଲୁ ମାଡ଼ୋଗୋଳ ଲାଗୁଥିଲୁ ଆଉ ଏବେ କ'ଣ ଆଉ ମାଡ଼ୋଗୋଳ ଲାଗିବୁ ନା ଇଏ କରିବୁ ସମସ୍ତଙ୍କ ସଂସାରକୁ ନିଜେ ନିଜେ ସମ୍ଭାଳୁ ବାପା ମରିଗଲେ ବୋଉକୁ ବି ସିଏ ଭାଇକୁ ବି ପ ବତାଉ କି ବୋଉକୁ ଏଇଆ ଦେଖ ଭଲ ଭାବରେ ରଖିବୁ ଏଇ କରିବୁ ଆମେ ବି ବୋଉ ପ୍ରତି ଟିକିଏ ସ୍ନେହ ଅଧିକ ଇଏ ହଉ ଏମିତି ଭାଇ ଭଉଣୀ ମିଶିକି ରହୁ ଆଉ